ଭାରତୀୟ କଳାଶୁଣୀ ସବୁ ଲୁପ୍ତ ହେବାକୁ ଯାଉଛି ଯେମିତିକି ଶିଳରେ ଲୋକ ମସଲା ବାଟୁଥିଲେ ହେମଦସ୍ତାରେ ଛେଚୁଥିଲେ ମସଲା କି ଚକିରେ ବିରି କୋଳଥ ମୁଗ ବିରି ସବୁ ରଗଡ଼ୁ ଥିଲେ ଏବେ ସବୁ ସେସବୁ ଉଠି ଗଲାଣି ସମସ୍ତେ ସୁବିଧା ପାଇ ଗଲେଣି ଏବେ ତ ସବୁ ଆଧୁନିକ ଯୁଗ ହେଲାଣି ଗ୍ରାଇଣ୍ଡରରେ ମସଲା ବାଟି ଦେଉଛନ୍ତି ଗ୍ରାଇଣ୍ଡରରେ ସବୁ ଚୁରାଚୁରି ସୋଦୁଅବଟା ସବୁ ଗ୍ରାଇଣ୍ଡରରେ କରି ଦେଉଛନ୍ତି ଆଉ ତେଲଗୁରେ ତାଙ୍କର ଆଉ ଏତେ ପରିଶ୍ରମ କରିକି ମସଲା ବାଟିବା ଶିଳରେ ସେଗୁଡ଼ା ଚାହୁଁନାହାଁନ୍ତି ଯେମିତି ଆଗରୁ ସବୁ ଥିଲା ତାଳପତ୍ରରେ ଛାପା ବୁଣା ହେଉଥିଲା ପିଲାମାନେ ତା'କୁ ସବୁ ସ୍କୁଲକୁ ନେଇକି ଯାଉଥିଲେ ବସିବା ପାଇଁ ତାଳପତ୍ରରେ ବିଞ୍ଚଣା ତିଆରି ହେଉଥିଲା ସେ ବିଞ୍ଚଣାକୁ ଆମେ ଗରମ ଦିନେ ଆମେ ସେ ବିଞ୍ଚଣାକୁ ବୁଲାଉଥିଲେ ଆମକୁ ଥଣ୍ଡା ଲାଗୁଥିଲା ସେତେବେଳେ ଏତେ ସୁବିଧା ନ ଥିଲା ଲୋକ ଗଛମୂଳେ ବସୁଥିଲେ ବିଞ୍ଚଣା ବୁଲାଉଥିଲେ ଘରେ ବୁଲାଉଥିଲେ ଫ୍ୟାନର ସୁବିଧା ନଥିଲା ଏବେ ଆଧୁନିକ ଯୁଗରେ ଫ୍ୟାନର ସୁବିଧା ଯେଉଁଠୁ ହେଇଗଲା ତେଣୁକରି ଲୋକମାନେ ଆଉ ଚାହୁଁନାହାଁନ୍ତି ଯେ ବିଞ୍ଚଣା ବୁଲେଇକି ପରିଶ୍ରମ କରିବାକୁ ବାଉଁଶ ଗଛରୁ ଡାଲା ଭୋଗେଇ କରୁଥିଲେ ଲୋକ ଆଉ ସେସବୁ ଚାହୁଁନାହଁନ୍ତି ଏବେ ସବୁ ପ୍ଲାଷ୍ଟିକ ଜିନିଷ ବ୍ୟବହାର କଲେ ଷ୍ଟିଲ ଜିନିଷ ବ୍ୟବହାର କଲେ ତାଳପତ୍ର ଭୋଗେଇ କି ବାଉଁଶ ଡାଲା ଭୋଗେଇ ଲୋକ ବା ବ୍ୟବହାର କରିବାକୁ ଭଲ ପାଉନାହାଁନ୍ତି ଯେମତି କି ଜଙ୍ଗଲରୁ ଆମର ବେତ ଆଣିକି ବେତରେ ବି ଆମର ସୋଫା ଫୋପା ବୁଣା ହେଉଥିଲା ଚେୟାର ବୁଣା ହେଉଥିଲା ବେତ ଚେୟାର ବୁଣା ହେଉଥିଲା ବେତରେ ବି କେତେ ଠାକୁରଙ୍କ ପୂଜାସାମଗ୍ରୀ ବୁଣା ହେଉଥିଲା ଯେମିତିକି ଫୁଲ ଚାଙ୍ଗୁଡ଼ି ହେରିକା ବୁଣା ହେଉଥିଲା ସେଗୁଡ଼ା ସବୁ ଉଠିଗଲାଣି ଏବେ ସବୁ ପ୍ଲାଷ୍ଟିକ ଲୋକ ବ୍ୟବହାର କଲେଣି ସେଗୁଡ଼ା ସବୁ ବିଲୁପ୍ତ ହେଇଗଲାଣି ତା'ପରେ ଆମର ଯେଉଁ ପଥର ଖୋଦେଇରେ କେତେ ପ୍ରକାର ମୂର୍ତ୍ତି ସବୁ ହେଉଥିଲା ସେଗୁଡ଼ା ସବୁ ହେଲାଣି ଯଦି ସରକାର ଏହିସବୁ ଜିନିଷକୁ ପୁରୁଣା ଜିନିଷ ଯେଉଁ ସବୁ ବନ୍ଦ ହେଇଗଲାଣି ଲୋକଙ୍କର ଆଗ୍ରହ କମି ଗଲାଣି ସେଥିରେ ତାଙ୍କର ଇନ୍କମ୍ କରିବାର ସୋର୍ସ ବି କମିଗଲାଣି କାରଣ ଲୋକ ଆଉ ତା'କୁ କେହି ଆଦର କରୁ ନାହାଁନ୍ତି ତେଣୁକରି ସେଇଟା ଇ ମାନେ ଆଉ ଲୋକ କରିବାକୁ ଚାହୁଁ ନାହାଁନ୍ତି ଏବେ ସବୁ ଲୋକସବୁ ଆଧୁନିକ ଜିନିଷ ଚାହୁଁଚନ୍ତି ଯଦି ସରକାର କିଛି ପ୍ରୋତ୍ସାହନ ଦିଅନ୍ତେ ସେ ଶିଳ୍ପୀମାନଙ୍କୁ ସେମାନେ ଏ ଜିନିଷ ଯଦି ତିଆରି କରନ୍ତେ ତା'ହେଲେ ଏ ଜିନିଷର ଆଦର ବି ବଢ଼ନ୍ତା ଆମ ଦେଶରେ ବଢ଼ନ୍ତା ବାହାରେ ବଢ଼ନ୍ତା ଆଉ ଏ ଜିନଷ ବି ପୁଣି ଯେଉଁ ପୁରୁଣା ଜିନିଷଗୁଡ଼ା ବିଲୁପ୍ତ ହେଇଯାଉଛି ସେଗୁଡ଼ା ସବୁ ନୂଆ ଆକାରରେ ବାହାରନ୍ତା ଲୋକ ବି ସେ ଜିନିଷ ପ୍ରତି ଆକୃଷ୍ଟ ହୁଅନ୍ତେ ଆଉ ଟିକେ ନୂଆ ଶୈଳୀରେ ତା'କୁ ଯଦି କରନ୍ତେ ସେଇଟା ଆହୁରି ଟିକେ ଭଲ ସୁନ୍ଦର ହୁଅନ୍ତା ଆଉ ଲୋକଙ୍କର ପସନ୍ଦକୁ ବି ଆସନ୍ତା